ଆମ ରାଜ୍ୟ ଓଡ଼ିଶା ହୋଇଥିବାରୁ ଆମର ମାତୃଭାଷା ହେଲା ଓଡ଼ିଆ ଆମର ଐତିହାସ କୁ ସଂରକ୍ଷଣ କରିବାକୁ କରିବା ପାଇଁ ଓଡ଼ିଆ ଭାଷାର ବ୍ୟବହାର ନିହାତି ଆବଶ୍ୟକ କାରଣ ପୁରାତନ ଯୁଗର କଥା ବସ୍ତୁକୁ ଆମେ ଓଡ଼ିଆ ବହିରେ ଲେଖି ରଖିଲେ ତାହା ଆଗାମୀ ଯୁଗ ପାଇଁ ସାଇ ସାଇତି ହୋଇ ରହି ଏବଂ ଏହି ବିଷୟରେ ଓଡ଼ିଆ ଭାଷାରେ ପିଲାମାନଙ୍କୁ ବିଦ୍ୟାଳୟ ଓ କଲେଜରେ ପାଠ ପଢ଼େଇବା ଦ୍ୱାରା ପିଲାମାନେ ସେ ବିଷୟରେ ଜାଣିପାରୁଛନ୍ତି